ହଁ ମୁଁ ଯେତେବେଳେ ମୋର ଛଅ ବର୍ଷ ପୁରିଲା ସେତେବେଳେ ମୋର ସ୍କୁଲ ଜଏନିଂ କଲି ସେତ୍କିବେଳେ ମୋର ଚିତ୍ରାଙ୍କନ ଉପରେ ବହୁତ ଆଧାରିତ ଥିଲା ସେଇ ଜିନିଷରୁ ମୁଁ ଏତିକି ଶିଖିଲି ଯେ ଚିତ୍ର କରିବାକୁ ବହୁତ ପସନ୍ଦ ଲାଗିଲା ତା'ପରେ କେଉଁ ଜାଗାରେ କେମିତି ରଙ୍ଗ ଦିଆଯିବ କେମିତି ସେସବୁ ଶିଖିଲି ଯେମିତିକି ଗଛ କହିଲେ ସେ ଜାଗାରେ ମାଠିଆ ଏବଂ ଗ୍ରୀନ୍ କଲରର ଶୋଭା ପଡ଼ା ଯାଇଥାଏ ସେମିତି ଏମିତି ଚିତ୍ର କରୁ କର ସବୁ ଜାଗାରେ କେମିତି ରଙ୍ଗ ଦିଆଯାଏ ସବୁ ଶିଖିଲି ତା'ପରେ ଆସ୍ତେ ଆସ୍ତେ ଆସ୍ତେ ଏମିତି ଚିତ୍ର ଉପରେ ମୋର ଆଧାରିତ ହେଲା ଫାଷ୍ଟ କ୍ଲାସରୁ ମୁଁ ପଞ୍ଚମଠୁ ଟେନ୍ଥ ଯାଏ ମୋର ଚିତ୍ର ଉପରେ ଏମିତି ବହୁତ ଆଧାରିତ ହେବାରୁ ମୁଁ ଏବେ ଚିତ୍ର କୁ ଚିତ୍ରକୁ ନେଇକି ବହୁତ ଆନନ୍ଦିତ ଏବଂ ମୋର ଚିତ୍ର କରିବା ପାଇଁ ବି ବହୁତ ଅଭିଳାସ ପ୍ରାପ୍ତ ହୋଇଥାଏ ଏହି ଅଭିଜ୍ଞତାରୁ ମୁଁ ଶିଖିଲି ଯେ କେଉଁ ଜାଗାରେ କେମିତି ରଙ୍ଗ ଦିଆଯାଏ ଏସବୁ ଶିଖିକି ବହୁତ ଖୁସି ଲାଗୁଛି ଏବଂ ଚିତ୍ରକୁ ନେଇକି ଏମିତି ଗୋଟେ ଜିନିଷ ପଢ଼ କି ଚିତ୍ର କରିବା ସୁଯୋଗ ମୋର ପ୍ରଥମ ଥର ପାଇବାରୁ ମୋତେ ବହୁତ ଖୁସି ଲାଗିଲା ଆଉ ଏଇ ଜିନ୍ଷ ଏଇ ଆଉ ଦେଖିବାକୁ ଗଲେ ମୋ ସ୍କୁଲରେ ବି ମୋ ଟିଚରମାନେ ମତେ ଫାଷ୍ଟ ପ୍ରାଇଜ ବି ଦେଇଛନ୍ତି ମୋ ଚିତ୍ର ଉପରେ ଆଧାରିତ ନେଇକି ମୁଁ ଚିତ୍ର କରିବାରୁ ବହୁତ ଭଲ ଲାଗିଲା ଏବଂ ବହୁତ ବହୁତ ଧନ୍ୟବାଦ ପେଣ୍ଟିଂ କରିବା ମୋ ଲାଇଫ୍ ସୋ ଡେଡ଼ିକେଟ୍